ଭାରତରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣି ପାଳନ କରାଯାଇଥାଏ ସେଥିମଧ୍ୟରୁ ହୋଲି ଅନ୍ୟତମ ହୋଲିରେ ହୋଲି ଏକ ରଙ୍ଗର ପର୍ବ ଅଟେ ଲୋକମାନେ ଏଇଥିରେ ରଙ୍ଗ ଖେଳି ନିଜେ ନିଜର ମସ୍ତି ମଧ୍ୟ କରିଥାନ୍ତି ରଙ୍ଗ ଖେଳି ଲୋକ ମିଠା ମଧ୍ୟ ଆଦାନ ପ୍ରାଦାନ କରିଥାନ୍ତି ତାପରେ ହେଉଛି ଆମର ରଜପର୍ବ ରଜପର୍ବ ଏକ ଆନନ୍ଦଦାୟକ ପର୍ବ ଅଟେ ଏଥିରେ ଦୋଳି ଖେଳନ୍ତି ଝିଅମାନେ ଆଉ ସନ୍ଧ୍ୟା ବେଳେ ମଧ୍ୟ ବିଭିନ୍ନ ପ୍ରକାର ଖେଳ ଖେଳା ଯାଇଥାଏ ଯେମିତିକି ଆମର ତାସ୍ ଖେଳ ହେଉ ଲୁଡ଼ୁ ହେଉ ଚେସ୍ ହେଉ ଆଉ କବାଡ଼ି ଖେଳ ମଧ୍ୟ ହୋଇଥାଏ ଆମର ଦୋଳ ଦୋଳପର୍ବ ଏକ କୃଷି ଭିତ୍ତିକ ପର୍ବ ଅଟେ ଏହି ପର୍ବରେ ଏହି ପର୍ବରେ ଦୋଳ ମେଳନ ହୋଇଥାଆନ୍ତି ଚାରିଆଡ଼େ ମଧ୍ୟ ଯାଇଥାନ୍ତି ତାପରେ ରଥଯାତ୍ରା ରଥଯାତ୍ରା ଆମର ଓଡ଼ିଆର ସବୁଠାରୁ ବଡ଼ ପର୍ବ କହିଲେ ଚଳେ ଜଗନ୍ନାଥଙ୍କର ଏଥିରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ରଥରେ ବିଜେମାନ ହୋଇଥାନ୍ତି ନିଜ ମାଉସି ମା' ମନ୍ଦିରକୁ ଯାଇଥାନ୍ତି ତାପରେ ମଧ୍ୟ ଫେରିଥାନ୍ତି ଆମର ତାପରେ ହେଉଛି ଆମର ଗହ୍ମା ପୁର୍ଣିମା ଗହ୍ମାପୂର୍ଣ୍ଣିମା ଏକ କୃଷି ଭିତ୍ତିକ ପର୍ବ ଅଟେ ଏଇ ପର୍ବରେ ଭଉଣୀକୁ ଭାଇ ଭଉଣୀ ଭାଇ ହାତରେ ରାକ୍ଷି ବାନ୍ଧି ଥାଏ ଆଉ ପିଠା ମିଠା ମଧ୍ୟ ପାଳନ ପିଠା ମିଥା ମଧ୍ୟ ଖିଆ ଯାଇଥାଏ ଏହି ପର୍ବରେ ସନ୍ଧ୍ୟାବେଳେ ଆମର ଦୋଳ ବିଭିନ୍ନ ପ୍ରକାର ଖେଳ ଖେଳା ଯାଇଥାଏ ଯେମିତିକି ଆମର ଗହ୍ମା ଗହ୍ମା ଡିଆଁ ହେଉ ତାସ୍ ହେଉ କି କବାଡ଼ି ମଧ୍ୟ ଖେଳ ଯାଇଥାଏ ପ୍ରତିଯୋଗିତା ହୋଇଥାଏ ଏଥିରେ ମଧ୍ୟ ପ୍ରାଇଜର ବ୍ୟବସ୍ଥା ଥାଏ ଗଣେଶ ପୂଜା ଗଣେଶ ପୂଜା ଏକ ଓଡ଼ିଆ ପର୍ବ ଅଟେ ଏହା ମଧ୍ୟ ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ ତା' ସହିତ ଆମ ଭାରତରେ ମଧ୍ୟ ଓଡ଼ିଶାରେ ମଧ୍ୟ ପାଳନ କରାଯାଇଥାଏ ଏହି ପର୍ବ ସାଧାରଣତଃ ଚଉଦ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ବିଭିନ୍ନ ପ୍ରକାରର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ଗଣେଶ ପୂଜାରେ ତା ସହିତ ଆମର ଗଣେଶ ପୂଜାରେ ବିଭିନ୍ନ ପ୍ରକାର ମେଳନ ମଧ୍ୟ ଥାଏ ଯେମତିକି ଆମର ଦୋଳି ହେଉ ବିଭିନ୍ନ ପ୍ରକାର ଖେଳ ଖେଳା ଯାଇଥାଏ ଆମର ଏଥିରେ ମଧ୍ୟ ବିଭିନ୍ନ ପ୍ରକାର ଦୁର ଦୁରାନ୍ତରୁ ଲୋକ ଆସି ବିଭିନ୍ନ ପ୍ରକାର ନିଜର ଦୋକାନ ବଜାର ମଧ୍ୟ ପକାଇ ଥାନ୍ତି ତାପରେ ଆମର ହେଉଛି ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତି ଓଡ଼ିଆର ଆମର ନବ ବର୍ଷ ବୋଲି କହିଲେ ଚଳିବ ସେଇଟା ଆମର ଓଡ଼ିଆର ନବ ବର୍ଷ ଅଟେ ଏହାକୁ ମହାବିଷୁବ ସଂକ୍ରାନ୍ତି ଆକାରରେ ପାଳନ କରାଯାଏ ଓଡ଼ିଆମାନେ ଏହା ଏଥିରେ ଆମର ପଣା ଦିଆଯାଇଥାଏ ସାଧାରଣତଃ ଠାକୁରଙ୍କୁ ଏବଂ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ତା ଛଡ଼ା ଆମର ହେଉଛି ମହା ଶିବରାତ୍ରି ମହା ଶିବରାତ୍ରି ଏକ ପର୍ବ ଅଟେ ଏଥିରେ ଲୋକମାନେ ଉପବାସ ରଖିଥାନ୍ତି ଏବଂ ରାତିରେ ମଧ୍ୟ ଶିବ ଶିବର ଶିବଙ୍କର ମହାଦୀପ ଉଠି ସାରିଲା ପରେ ଆମର ସେଇଟା ଖାଦ୍ୟ ଗ୍ରହଣ କରିଥାନ୍ତି ତା ଛଡ଼ା ଆମର ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦରକୁ ଆମର ରିପବ୍ଲିକ ଡ଼େ' ହିସାବରେ ପାଳନ କରାଯାଏ ସାଧାରଣତନ୍ତ୍ର ଦିବସ ଏହିଦିନ ଆମର ଦେଶ ସ୍ଵାଧୀନ ହୋଇଥିଲା ସେଦିନକୁ ଆମର ବହୁତ ଧୁମଧାମରେ ପାଳନ କରାଯାଇଥାଏ